ଆମ ଅଞ୍ଚଳରେ ଆକର୍ଷଣ ପରିଦର୍ଶନ କରିବାପାଇଁ ହେଲେ ଆମକୁ ପ୍ରାୟତଃ ଦଶହଜାରରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ କାହିଁକି ନା ଆମର ଯେଉଁ ଯେତିକ ଆମର ପରିଦର୍ଶନ ସ୍ଥାନ ଅଛି ତ ସେ ସବୁ ବୁଲିବା ପାଇଁ ଆମର ବହୁତ କିଛି ଅଛି କାହିଁକି ନା ଆମର ରହିଲା ଚକାପାଦ କାଟରାମାଲା ପୁତୁଡ଼ି ପୋକଡ଼ାଝର ଆଉ ମଣ୍ଡାସୋର ଦାରିଙ୍ଗବାଡ଼ି ଉର୍ମାଗଡ଼ ତ ବହୁତ କିଛି ଅଛି ତ ସେସବୁ ଜାଗା ବୁଲିବାପାଇଁ ହେଲେ ଯଦି ମନେକର ଗୋଟିଏ ଜାଗାକୁ ବୁଲିବାପାଇଁ ଯିବା ତ ସେହିଠି ମିନିମମ୍ ତ ଖାଇବା ପିଇବା ଆଉ ସେଠି ଯଦି ଆମେ ରହିବା ତ ବହୁତ କିଛି ଖର୍ଚ୍ଚ ହେବ ତ ସବୁଜାଗା ଯଦି ବୁଲିବାକୁ ଯିବା ତ ଦଶହଜାରରୁ ଅଧିକ ଲାଗିବ କାହିଁକି ନାଁ ଆମେ ଯେହେତୁ ଏତେ ଜାଗା ଜାଗାରେ ବୁଲିଛୁ ତ ସେଥିପାଇଁ ଆମକୁ ଖାଇବାକୁ ତ ନିହାତି ଦରକାର ଖାଇବା ସହିତ ଆମେ ରହିବାପାଇଁ ବି ନିହାତି ଦରକାର ତ ସେଥିପାଇଁ ଆମକୁ ଦଶ ହଜାରରୁ ଅଧିକ ଦରକାର